ହଁ ମୁଁ ମୋତେ ଚିତ୍ରାଙ୍କନ କରିବାକୁ ବହୁତ ଭଲଲାଗେ ମୁଁ ବିଭିନ୍ନ ପ୍ରତିଯୋଗିତାର ମଧ୍ୟ ପାର୍ଟିସିପେଟ୍ କରିଥିଲି ଏବଂ ସେଥିରେ ମଧ୍ୟ ପ୍ରଥମ ପ୍ରାଇଜ୍ ନେଇଥିଲି ଏଁ ଯାହାଫଳରେ କି ସାର୍ ଉଁ ଖୁସିହେଇ ଗୋଟେ ସ୍କୁଲ୍ ର ଚିତ୍ରଅଙ୍କନ କ୍ଲାସ୍ ରେ ମୋତେ ଏଁ କହିଥିଲେ କି ମୋତେ ଛୁଆ ପିଲାମାନଙ୍କୁ ଚିତ୍ରାଙ୍କନ ଶିଖେଇବା ପାଇଁ ଏବଂ ମୁଁ ବହୁତ ଖୁସି ହେଇଯାଇଥିଲି ଛୋଟଛୋଟ ପିଲାମାନଙ୍କୁ ମୁଁ ବିଭିନ୍ନ ପ୍ରକାର ଘର ଫୁଲଫଳ ଇତ୍ୟାଦି ଶିଖେଇଥିଲି ଚିତ୍ର ଅଙ୍କନରେ ସେ କିପରି ଭାବରେ ସେଇଟାକୁ ରଙ୍ଗ ଦେଇପାରିବେ ତାହା ମଧ୍ୟ କହିଥିଲି ଛୋଟ ପିଲାମାନଙ୍କ ସହିତ ମିଶିକି ମୋତେ ବହୁତ ଖୁସି ଲାଗିଲା ଆଉ ସମସ୍ତଙ୍କ ସହିତ କଥାହେଲି ତାଙ୍କୁ କେମିତି ଚିତ୍ର ଶିଖାହେବ ସେଟା ମଧ୍ୟ ଶିଖେଇଲି ଆଉ ମୋ ଅଭିଜ୍ଞତା ବହୁତ ଭଲଥିଲା ଆଉ ସେଠି ମୁଁ ବହୁତ ଖୁସିଥିଲି ଛୋଟପିଲାଙ୍କ ସହିତ ମିଶିକି ସେଠୁ ମଧ୍ୟ ବହୁତ କଥା ମୁଁ ଶିଖିବାକୁ ପାଇଲି କୁନିକୁନି ପିଲାମାନଙ୍କ ସହିତ ମିଶିକି ମୋତେ ବହୁତ ଖୁସି ଲାଗିଲା ଏବଂ ବିଭିନ୍ନ ପ୍ରକାର ମୁଁ ତାଙ୍କୁ ଚିତ୍ର ଶିଖେଇଲି ଯେପରିକି ଆମର ଫୁଲଫଳ ବିଭିନ୍ନ ପ୍ରକାର ପନିପରିବା ଇତ୍ୟାଦି ମୁଁ ତାଙ୍କୁ ସେମାନଙ୍କୁ ଶିଖେଇଥିଲି ସେମାନେ ମଧ୍ୟ ବହୁତ ଆଗ୍ରହର ସହିତ ଏ ସବୁକୁ ଶିଖିଥିଲେ ଯାହାକି ମୋତେ ବହୁତ ଖୁସି ଲାଗିଥିଲା ଆଉ ବହୁତ ଆନନ୍ଦ ପ୍ରଦାନ କରିଥିଲା